ଆମ ଡକ୍ଟର୍ଖାନରେ ବହୁତ ଟେଷ୍ଟ୍ କରିବାର୍ଟା ଅଛି କାହିଁକିନା ଦେଖ ବ୍ଲଡ଼୍ ଟେଷ୍ଟ୍ ମେଲେରିଆ ଯଦି ଯାହାକୁ ହେଉଛି ମେଲେରିଆ ପି ଏଫ୍ ଆର୍ ବ୍ଲଡ଼୍ ଟେଷ୍ଟ୍ ଅଛି ତାପରେ ଗଲା ଇଉରିନ୍ ଟେଷ୍ଟ୍ ଅଛି ତାପରେ ସିକ୍ଲିଙ୍ଗ୍ କାଁ କାଁ ସବୁ ବେମାରର୍ ଟେଷ୍ଟ୍ମନେ ଅଧା ହେସି ଆରୁ ଆରୁ ଖର୍ଚ୍ଚ ବି ବୋହୁତ୍ ହେସି ଡକ୍ଟର୍ମାନେ ତ ଟିକେ ଟେଷ୍ଟ୍ କରିଦେଲେ ଗୁଟେ ଟେଷ୍ଟ୍ କରିଦେଲେ ପାଂଶ ଟଙ୍କା ହଜାରେ ଟଙ୍କା ବି ନୋଉଚନ୍ ଡକ୍ଟର୍ମାନେ ତ ବୋହୁତ୍ ପଏସା ନୋଉଚନ୍ ଟିକେ ଦେଖ୍ବାର୍ ଲାଗି ଖାଲି ନେଇକେ ଟଙ୍କା ପାଂଶ ନେଇ ଯଉଚନ୍ ଡକ୍ଟର୍ମାନେ ବୋହୁତ୍ ପଏସା ନୋଉଚନ୍ ଭଲ ଟ୍ରିଟ୍ମେଣ୍ଟ୍ କରୁଚନ୍ ଭଲ୍ ଟ୍ରିଟ୍ମେଣ୍ଟ୍ ଗୁଟେ ଗୁଟେ ଡକ୍ଟର୍ ନେଇଁ ବି କର୍ବା ଭଲ୍ ଟ୍ରିଟ୍ମେଣ୍ଟ୍ ପୁରା ଟିକେ ଦେଖି ଦୋଉଚନ୍ ହଁ ମେଡ଼ିସିନ୍ ବି ଦୋଉଚନ୍ ଯେ ନେଇକେଁ ଭଲ୍ସେ କେନର୍ ଗୁଟେ ଗୁଟେ ଲୋକ୍କେ ତ ମେଡ଼ିସିନ୍ ଦେଇଥିଲେ ଜେ ନେକେ ଏକ୍ସ୍ପାୟାଡ଼୍ ହେଇଯାଇଥିଲା ସେ ମେଡ଼ିସିନ୍ ଖାଇଦେଲା ସେ କେନ୍ତା ହେବା କହି ଦେଖତ ଡକ୍ଟର୍ମାନେ ଏବେ ହେନ୍ତା କରୁଚନ୍ ଗୁଟେ ଗୁଟେ ଡକ୍ଟର୍ ପୁରା ଏତେ ଖରାପ୍ ଦେଖୁଚନ୍ ଯେ ନେଇଁ କହନା ଗୁଟେ ଗୁଟେ ଡକ୍ଟର୍ ବୋହୁତ୍ ଭଲ୍ସେ ଦେଖୁଛନ୍ ଆରୁ ଟେଷ୍ଟ୍ କର୍ବାଟା ବୋହୁତ୍ ଟେଷ୍ଟ୍ କର୍ବାର୍ଟା ଅଛେ ମିଲ୍ସି ଇନେ ଟେଷ୍ଟ୍ ବ୍ଲଡ଼୍ ଟେଷ୍ଟ୍ ସବୁ ୟୁରିନ୍ ଟେଷ୍ଟ୍ ତାପରେ ଗଲା ଜେ ବି ପି ବି ପି ଟେଷ୍ଟ୍ ସବୁ ଟେଷ୍ଟ୍ ହୁଏ